ହଁ କଲେଜରେ ଗୋଟେ ଗଣ୍ଡଗୋଳ ହେଇଥିଲା ମୁଁ ଗୋଟିଏ ପିଲାକୁ ବାଡ଼େଇ ଦେଇଥିଲି ସିଏ ଠିକ୍ ଥିଲା କିନ୍ତୁ ମୁଁ ଜାଣିନଥିଲି କି ସେ ଠିକ୍ ଥିଲା ବୋଲି ମୁଁ କାହିଁକି ନା ମୋତେ ଲୋକମାନେ କହିଥିଲେ ସେ ଭୁଲ୍ ଥିଲା ବୋଲି ସେଇଥିପାଇଁ ମୁଁ ତାକୁ ବାଡ଼େଇ ଦେଲି ଲୋକମାନଙ୍କ କଥା ଶୁଣିକି ମୁଁ ତାକୁ ବାଡ଼େଇଥିଲି ନା ସେ ମୋତେ କହିଲେ ଯେ ସେ ତୋ ବିଷୟରେ ଖରାପ ଚିନ୍ତା କରୁଛି ସେ ତୋତେ ମାରିବାକୁ ଚିନ୍ତା କରୁଛି ୟେ ସିଏ ଏମିତି ସବୁ କହିଥିଲେ ମୋତେ ତା' ବିଷୟରେ ସବୁ ପିଲାମାନେ ମୋତେ କହିଥିବାରୁ ସେଇଥିପାଇଁ ମୁଁ ବାଡ଼େଇଲି ତାକୁ କିନ୍ତୁ ମୁଁ ପଛରେ ଜାଣିନଥିଲି ସେ ଯେଉଁ କାର୍ଯ୍ୟଟା କରିଥିଲା ସେଇ କାର୍ଯ୍ୟଟା ତାର କିନ୍ତୁ ଠିକ୍ ଥିଲା ବୋଲି ମୁଁ ଜାଣିନଥିଲି ମୁଁ କାହିଁକି ନା ମୁଁ ବାହାରେ ଥିଲି ସେହି ଟାଇମ୍ରେ ମୁଁ କଲେଜ୍ ଭି ଆସିନଥିଲି ମୁଁ ବାହାରେ ଥିବା ହେତୁ ସେ ମୋତେ ଲୋକମାନେ କହିଲେ ଯେ ସିଏ ତୋ ବିଷୟରେ ଏମିତି ଅଭଲ ଚିନ୍ତା କରୁଛି ତୋତେ ମରିବା ପାଇଁ ସେ ବିଚାର କରୁଛି ତୋତେ ଇଏ ସିଏ କରୁଛି ଏମିତି କହିଲେ ମୋତେ ଲୋକମାନେ କହିଲେ ମୋତେ ଲୋକମାନେ ଯେହେତୁ କହିଲେ ମୁଁ ଆସିଲି ଡାଇରେକ୍ଟ ତାକୁ ମୁଁ ଆଉ କିଛି କହିଲିନି ବୁଝାମଣା ଭି କରିଲିନି ମୁଁ ତାକୁ ସିଧା ଜିନିଷପତ୍ର ଧରିକି ମୁଁ ତାକୁ ବାଡ଼େଇଲି ସେଇଠି ମୁଁ ବାଡ଼େଇବାରୁ ସେ ତା'ପରେ କ୍ଷତଗ୍ରସ୍ତ ହେଇକି ପଳେଇଲା ତା'ପରେ ଭି ତାକୁ ଠିକ୍ରେ ଭି ଲୋକମାନେ ଦେଖିଲେ ତା'ପରେ ତାକୁ ମେଡ଼ିକାଲ୍ ନେଇଗଲେ ସେ କାର୍ଯ୍ୟଟା ଠିକ୍ କରିଥିଲା କିନ୍ତୁ ଲୋକମାନେ ତା' ଉପରେ ରାଗ ରଖିକି ମୋତେ କହିଲେ ଯେ ସେ ଭୁଲ୍ କରିଥିଲା ଇଏ ଭୁଲ୍ କରିଥିଲା ଏମିତି କହିଲେ ମୁଁ ସେହି ହିସାବରେ ତାକୁ ସେହି ଅନୁସାରେ ବାଡ଼େଇଲି ମୁଁ ତାକୁ ବାଡେ଼ଇ ଦେବାରୁ ସେ ତା'ପରେ କ୍ଷତଗ୍ରସ୍ତ ହେଇକି ସେ ପଡ଼ିଗଲା ଯାଇକି ମେଡ଼ିକାଲ୍ରେ ପଡ଼ିଲା ହେତୁ ତା'ପରେ ତାର ଗୋଡ଼ ଆଉ ଗୋଟେ ଭାଙ୍ଗି ଯାଇଥିଲା ମୁଁ କିନ୍ତୁ ପଛରେ ଜାଣିଲି ମୁଁ କହିଲି ସେ କ'ଣ ଠିକ୍ ଅଛି ମୁଁ ତାକୁ ଯାଇକି କ୍ଷମା ମାଗିଲି ତା'ପରେ ମୁଁ କ୍ଷମା ମାଗିବା ପରେ ସିଏ ମୋତେ କ୍ଷମା ଭି କରିଦେଲା ସେ ମୋର ସାଙ୍ଗଟା ହେବ କିନ୍ତୁ ମୁଁ ତାକୁ ଭାଇ ବୋଲି ଡାକିଲି ଯେହେନ୍ତୁ ମୋର ଭୁଲ୍ ଅଛି ସେହିଭଳିଆ ତାକୁ ଏମିତି କଥାବାର୍ତ୍ତା କରିଲି ସେମିତି କରିକି ତା'ପରେ ମୁଁ ଏହିଭଳି ଭାବରେ ପରିଚାଳନା କରିଲି ତା' ସହିତ ଏମିତି କରିଲି ଆଉ କ'ଣ କରିଥାଆନ୍ତି